କ'ଣ କହିଲେ ପିକନିକ୍ ଯିବା ହଁ ଯିବା କୋଉଠିକି ଯିବା

ହୁଁ ହୁଁ ହଁ କ'ଣ ନେବା ଆଉ କ'ଣ କ'ଣ ବନେଇବା ଭାତ ଡାଲି ଆଉ ତରକାରୀ ନା ଆଉ କ'ଣ ବନେଇବା ଏବେ ତ କାର୍ତ୍ତିକ ମାସ ଆଉ ଆମିଷ ତ ହେବନି ଆଉ କ'ଣ ନେବେ

ତୁ ପନିର

ହଁ ଦୁଇ କିଲୋ ହେଇଯିବ ପନିର ହେଲେ ନେବେ ନା

ହଁ ଗ୍ୟାସ୍ ଧରିକି ପଳେଇବା ହଁ ହଁ ଆଉ ଗାଡ଼ି ବୁଝିଲେ ତ ଯିବା ନା ନହେଲେ କେମିତି ଯିବା ଗାଡ଼ିରେ ବୁଝିବା

ହଁ ହଁ ଆମର ଯିବୁ ପାଞ୍ଚ ସାତ ଜଣ ଯିବୁ ଆଉ ଡାଲି କେତିକି ନେବା ଘର ଚାଉଳ ଅଛି ନେଲେ ବି ହେବ ଘର ଚାଉଳ ନେଇଯିବା ହଁ ଅଛି ଘରେ ଭଲ ଚାଉଳ ଅଛି ଘର ଚାଉଳ ନେଇଯିବା ଆଉ ଡାଲି ପନିପରିବା ସବୁ ରାସ୍ତାରେ ମାର୍କେଟ୍ ପଡ଼ିବ ନା ସେଇଠୁ ନେଇକି ଯିବା ହେରି ହଁ ହଁ ହଁ ହରଡ଼ ଡାଲିଟା ନେଲେ ଭଲ ଲାଗିବ ଆଉ ଆଉ ପନିପରିବା ଆଜ୍ଞା ହଁ ଦୁଇ କିଲୋ ହେଇଯିବ ଦୁଇ କିଲୋ ଖଣ୍ଡେ ଧରି ପକେଇବା ଚାଉଳ ଘରୁ ନେଇଯିବା ଆଉ ପନିପରିବା ଆଉ ଆଉ ତେଲ ମସଲା ଡାଲି ସବୁ ମାର୍କେଟ୍ରେ କିଣିକି ନେଇଯିବା ଆଉ ଗ୍ୟାସ୍ର ସବୁ ଘରୁ ଧରି ଧରି ପଳେଇବା ହାଁ ହାଁ

ହଁ ହଉ ଠିକ୍ ଅଛି କୋଉ ଦିନ ବାହାରିବା କାଲି ହଁ ହଉ ଠିକ୍ ଅଛି